ହଁ ଆପଣ ଟୁରିଷ୍ଟ୍ ଏଜେଣ୍ଟ୍ କହୁଛନ୍ତି କି କେଉଁ ଯାଗାରୁ କହୁଥିଲେ କହିଲେ ହଁ ତ ଆମେ କିଛି ସାଙ୍ଗସାଥି ବୁଲିବାକୁ ଯିବା ପାଇଁ ସ୍ଥିର କରିଥିଲୁ ତ ଆମେ ତଥାପି ଯିବୁ ସମ୍ବଲପୁର ଯିବୁ ଆମେ ଦଶ ଜଣ ଯିବୁ

ନା ଆମର ଟିକେ କମ୍ଫର୍ଟ ବାଲା ଗାଡ଼ି ଦରକାର ହଁ ତ ଆମ

ହଁ ଆମେ ଆମେ ତଥାପି ଆଜି ତ ଉଣେଇଶ ତାରିଖ ହେଲା ଆମେ ତଥାପି ସେହି ଚବିଶରେ ବାହାରିବୁ ଅଠେଇଶରେ ଆସି ପହଁଚିବୁ ତ ଆମେ ତଥାପି ଆମେ ତଥାପି ସେହି କଳାହାଣ୍ଡି ଯିବୁ ସମ୍ବଲପୁର ଯିବୁ ସେଇଠି ବରଗଡ଼ ଧନୁଯାତ୍ରା ଦେଖିକିରି ଏକା ଥରେ ଫେରିବୁ

ତଥାପି କିଲୋମିଟର୍ ପିଛା କେତେ ରହୁଛି ରେଟ୍

ତ ପଚିଶ ଟଙ୍କ ପଚିଶ ଟଙ୍କା ଯେ ପଇସା ଟିକେ କମାନ୍ତୁ ଦେଖନ୍ତୁ ଆମେ ଚାରିଦିନ ଟ୍ରିପ୍ରେ ଯିବୁନା ତ ତଥାପି ପ ତ ତଥାପି ଆପଣଙ୍କର ଯେକୌଣସି ଗାଡ଼ି ହେଇଛି ତା ଧିଏରେ ଲଗେଜ୍ ଏବଂ ଯେ ଯେମିତି ବିଭିନ୍ନ ଆସବାବପତ୍ର ଆମର ଯେଉଁ ଯିବ ଟେଣ୍ଟ୍ ଫେଣ୍ଟ୍ ସାମଗ୍ରୀ ତ ସେଇଟା ରଖି ହେବ ତ

ତଥାପି ଆମର ଯେଉଁ ଯେକୌଣସି ସାଙ୍ଗସାଥି ଆମେ ତ କିଛି ଜାଣିନୁ ସେ ଯାଗା ବିଷୟରେ ତ ଆପଣ ଜାଣିଛନ୍ତି କି ସବୁ ଯାଗା ବିଷୟରେ ବୁଲାଇ ନେଇ ପାରିବେ ଆପଣ ତ ଯେ ଆମର ଯେକୌଣସି ସାଙ୍ଗସାଥି ଆମେ ତ ଜାଣିନୁ ସେ ଯାଗା ବିଷୟରେ ସବୁ ଆପଣ ବ

ଆଜ୍ଞା ତ ତଥାପି ଆପଣ ସେ ଅନୁସାରେ ଆପଣ କେବେ ଫ୍ରୀ ଅଛନ୍ତି ହଁ ତା'ହେଲେ ଆମେ ଆମେ ମୁଁ ଆଜ୍ଞା ମୋର ଆଉ ମୋର ସାଙ୍ଗର ପଅରଦିନ ଯାଉଛୁ ଆପଣଙ୍କ ପାଖକୁ ଆଉ ଆଜ୍ଞା ହଉ ତା'ହେଲେ ସେଇଠି ଗଲେ କଥାବାର୍ତ୍ତା ହେବା ଆଉ ଆଜ୍ଞା ରହିଲି